ହ୍ୟାଲୋ ହଁ ମୁଁ ଢେଙ୍କାନାଳ ବିଖ୍ୟାତ ବରା ଦୋକାନରୁ କହୁଛି ହଁ ଆମ ପାଖରେ ମିଠା ଆଳୁଚପ୍ ସିଙ୍ଗିଡ଼ା ବରା ଆଉ ଭଲ ଭଲ ସବୁ ବାହାଘର ପାଇଁ ମିଠା ଯାଏ ଏକୋଇଶିଆ ସବୁ ଯାଏ ହଁ ଆପଣଙ୍କର କ'ଣ ମାନେ ବାହାଘର ପାଇଁ ନେବେ ତା'ହେଲେ ଆପଣ ଅଳ୍ପ କିଛି ନେବେ ହଁ ଆମ ପାଖରେ ସବୁପ୍ରକାର ଛୋଟ ଛୋଟ ମିଠାଠୁ ଆରମ୍ଭ କରି ବଡ଼ ଭେରାଇଟି ସବୁପ୍ରକାର ଅଛି ବରା ଆମର ପାଞ୍ଚ ଟଙ୍କା ପାଞ୍ଚ ଟଙ୍କା ବରା

ହଁ ଆଳୁଚପ୍ ଅଛି ସିଙ୍ଗଡ଼ା ଅଛି ଆଉ ଦୋସା ଅଛି ଜିଲାପି ଅଛି ସବୁ ପାଞ୍ଚ ମିଠା ପ୍ରାୟ ସବୁପ୍ରକାର ଅଛି ମାଲପୁଆ ଅଛି ସନ୍ଦେଶ ମିଠା ଅଛି ସବୁପ୍ରକାର ହଁ ରସଗୋଲା ଅଛି ବଡ଼ ରସଗୋଲା ଦଶ ଟଙ୍କିଆ କୋଡ଼ିଏ ଟଙ୍କିଆ

ସେଇଟା ଫ୍ରି ହଁ ହଁ ଚାଉମିନ୍ ସିଙ୍ଗଡ଼ା ଅଛି ଏବେ ଆମର ଗୋଟେ ନୂଆ ମିଠା ସିଙ୍ଗଡ଼ା ଗୋଟେ ଆମର ବନାହେଉଛି ଭିତରେ ମିଠା ପଶାଇ ସିଙ୍ଗଡ଼ା ସେଇଟା ଆମର ପନ୍ଦର ଟଙ୍କା ଆସିବ ଆପଣଙ୍କୁ ହଉ ଠିକ୍ ଅଛି

ହଉ ଆପଣ ଟିକିଏ ହଁ ମୋତେ ଟିକିଏ ଆପଣ ଆଠଟା ପୂର୍ବରୁ ଆପଣ ଆସିବେ ହଉ ଠିକ୍ ଅଛି ଓକେ ହଉ